ହଁ ଆଜ୍ଞା ଓଲା ଡ୍ରାଇଭର୍ କହୁଛନ୍ତି ଆଜ୍ଞା ବର୍ତ୍ତମାନ ମାଲକାନଗିରି ଡ଼ିଷ୍ଟ୍ରିକର ବାଲିମେଲା ଇ ଇରେ ଅଛି ଆପଣଙ୍କୁ ମୁଁ କହିଥିଲି ଆଜ୍ଞା ଦଶଟା ବେଳେ ମୋତେ ନେବା ପାଇଁ ଆସିବାକୁ କହିଥିଲି ବର୍ତ୍ତମାନ ସମୟରେ ଏଗାରଟା ବାଜିଗଲା ଆପଣ କେତେବେଲେ ଆସିବେ ଏଇଟା କ'ଣ ମ୍ୟାନର୍ସ ଆଜ୍ଞା ମୁଁ ଆପଣଙ୍କୁ ଯେଉଁ ଟାଇମ୍ରେେ ବୁକ୍ କରିଥିଲି ଆପଣ ସେ ଟାଇମ୍ରେେ ଆସିବେ ମୋତେ ଯିବାର ଅଛି ଆଜ୍ଞା ମୋର କେତେଟା ସାମାନ ଅଛି ମୋ ସାହିତ ମୋର ୱାଇଫ୍ ଅଛି ମୋର ଛାନ ଛାନ ପିଲା ଚାରିଟା ଅଛି ସେ କାନ୍ଦୁଛନ୍ତି ମୁଁ ଦୁଇ ପ୍ରାୟ ଘଣ୍ଟାଟି ହୋଇଯାଇଛି ମୁଁ ଖରାରେ ବସିଅଛି ତ ଆପଣଙ୍କ ପାଇଁ ୱେଟ୍ କରି କରି ଏ ବି ଆସିନାହାନ୍ତି ତ ଆପଣ କେତେବେଳେ ଆସିବେ ବର୍ତ୍ତମାନ ସମୟରେ ଆପଣ କେଉଁଠି ଅଛନ୍ତି କ'ଣ କହିଲେ ଆପଣ ଥାର୍ଟି ଏଇଟ୍ରେ ଅଛନ୍ତି ଆଜ୍ଞା ଥାର୍ଟି ଏଇଟ୍ରୁୁ ବାଲିମେଲା ମିନିମମ୍ ଦଶ କିଲୋମିଟର ଆପଣ କେତେବେଲେ ଆସିବେ ଆପଣ ଏମିତି ୱେଟ୍ କରେଇଲେ କଷ୍ଟମର୍ ସହିତ ଆପଣ କେମିତି ଭାବ କରିପାରିବେ କାହାର କିଛି ପ୍ରୋବ୍ଲେମ୍ ଅଛି ନା ଅଛି ନଜାନିକିରି ଆପଣ କେମିତି ଲୋକମାନଙ୍କୁ ୱେଟ୍ କରିପାରିବେ ଆଜ୍ଞା ଏଇଟା ଠିକ୍ ନାହିଁ ଆଜ୍ଞା ଯଦି ଆପଣ ଆସି ନପାରିବେ ଆପଣ କହିଦିଅନ୍ତୁ ଆମେ ଆଜ୍ଞା ଆସିପାରିବୁନି ଆମେ ଅନ୍ୟ କାହାକୁ ନେଇକରି ଆସିପାରିଥାନ୍ତୁ କିମ୍ବା ତାହା ବଦଳରେ ଆପନ ଅନ୍ୟ କାହାକୁ ପଠାଇଥାନ୍ତେ ସେଇଟା ଆପଣ କରେଲେନି ନିଜେ ବି ଆଇଲେନି ଅନ୍ୟ କାହାକୁ ପଠେଇଲେନି ତ ଏ ସାାଣ ଛଣ ଛୁଆମାନଙ୍କୁ ଆସିକି କେମିତି ରହିବୁ ଏବେ ଆପଣ ଏମିତି କବା ଠିକ୍ ହେଲା ନାଇଁ ଆଜ୍ଞା ଆପଣ ଯାହାବି କରୁନ୍ତି ମୁଁ ଜାଣିନି ମୋତେ ପାଞ୍ଚ ମିନିଟ୍ ଭିତରେ ଆପଣ ଏଠି ପଞ୍ଚନ୍ତୁ ନହେଲେ ଆ ମୁଁ ଆପଣଙ୍କ ନାଁରେ କମ୍ପ୍ଲେନ୍ ନେବି